ଗଲା ସପ୍ତାହରେ ଗୋଟିଏ ଛୁରୀ କିଣିଥିଲି ଯାହା ଭଲ ପଇଲା ନାହିଁ ତାହା ଦାଢ଼ ତାର କମ୍ ଅଛି ତାହା ପରିବା କାଟି ହୋଇ ପାରୁନାହିଁ କଟିଲା ପରେ ଜବରଦସ୍ତି ହାତଟା କଟିଗଲା ଛୋଟ ମଧ୍ୟ ସାଇଜ ଅଛି ବହୁତ ପଇସା ନେଇଗଲା ଗଲା ବର୍ଷ ଏହା କିଣିଥିଲି ଆଉ ଏ ବର୍ଷ କିଣିବି ନାହିଁ